କଟକ ଜିଲ୍ଲାରେ ମୁଖ୍ୟ ସାଂସ୍କୃତିକ ଏବଂ ସାମାଜିକ ପରମ୍ପରା ହେଉଛି ଶିବରାତ୍ରୀ ଏଠି ସମସ୍ତେ ଶିବରାତ୍ରି ପାଳନ କରିଥାନ୍ତି ଯେହେତୁ ଏକ ପ୍ରସିଦ୍ଧ ଶୈବ ପିଠ ଅଛି ଧବଳେଶ୍ଵର ନାମରେ ପ୍ରସିଦ୍ଧ ମହାନଦୀ କୂଳରେ ତେଣୁ ଏଠି ଶିଭରାତ୍ରି ବହୁତ ଧୁମ୍ଧାମ୍ରେ ପାଳନ ହୋଇଥାଏ ମାଘ ସପ୍ତମୀରେ ବି ସେମିତି ସରସ୍ୱତୀ ପୂଜା ଏଠି ସମସ୍ତେ ପାଳନ କରିଥାଉ ଆଉ ମଙ୍ଗଳବାରରେ ଏଠି ଯେହେତୁ କଟକ ଚଣ୍ଡୀ ଅଛନ୍ତି ମଙ୍ଗଳବାରରେ ତାଙ୍କର ପୂଜା ହେଇଥାଏ ଏବଂ ସମସ୍ତେ ବହୁତ ଭକ୍ତିର ସହିତ ଏଠି ପୂଜା ମଧ୍ୟ ଓଷା କରିଥାନ୍ତି ଉପବାସ ମଧ୍ୟ ରହିଥାନ୍ତି ଆଉ କଟକର ସବୁଠୁ ଐତିହାସିକ ପର୍ବ ହେଉଛି ଗୋଟେ ଦୁର୍ଗା ପୂଜା ଦୁର୍ଗା ପୂଜା ଟାଇମ୍ ଆସିଗଲେ ସମସ୍ତେ ଚଳଚଞ୍ଚଳ ହୋଇଥାନ୍ତି ହିନ୍ଦୁ ହୁଅନ୍ତୁ ମୁସଲିମ୍ ହୁଅନ୍ତୁ ସେ ଯେକୌଣସି ଧର୍ମର ଲୋକ ହେଉ ସମସ୍ତେ ଦୁର୍ଗା ପୂଜାରେ ଏକ ହୋଇ କଟକରେ ଦୁର୍ଗାପୂଜାକୁ ବହୁତ ଧୁମ୍ଧାମ୍ ଏବଂ ଖୁସିର ସହିତ ପାଳନ କରିଥାନ୍ତି ଏବଂ କଟକରେ ଏକ ଐତିହାସିକ ଯାତ୍ରା ହୋଇଥାଏ ଯାହାର ହେଉଛି ନାମ ହେଉଛି ବାଲିଯାତ୍ରା ସେ ବାଲିଯାତ୍ରା ମଧ୍ୟ ଏକ ମାସ ଧରି ଚାଲିଥାଏ ବହୁତ ଜିନିଷ ସେଠାରେ ବିକ୍ରି କରା ଯାଇଥାଏ ଏମିତିକି ସେ ବାଲିଯାତ୍ରାକୁ ଓଡ଼ିଶାର କୋଣ ଅନୁକୋଣରୁ ଯେକୌଣସି ଜିଲ୍ଲାର ଲୋକ ହେଉ ବାଲିଯାତ୍ରା ଦେଖିବା ପାଇଁ ଆସି ଥାଆନ୍ତି ଏବଂ ବହୁତ ଖୁସି ଅନୁଭବ କରିଥାନ୍ତି